ଖେଳ ଏକ ଏଭଳି ଆକ୍ଟିଭିଟି ଯେଉଁଥିରେକି ଲୋକ ଦେଖିବାକୁ ଆଉ ଖେଳିବାକୁ ମାନେ ପସନ୍ଦ କରିଥାଆନ୍ତି ଯେପରିକି ମୋର ଫେବ୍ରେଟ୍ ଖେଳ ହେଲା କ୍ରିକେଟ୍ ନିକଟରେ ଇଣ୍ଡିଆ ଅଷ୍ଟ୍ରେଲିଆର ୱାଲଡ଼କପ୍ ଫାଈନାଲଟା ଯାଇଥିଲା ଇଣ୍ଡିଆ ହାରିଗଲା ସବୁ ଲୋକଙ୍କ ମନ ଦୁଃଖ ହେଲା ସତ କିନ୍ତୁ ବିଗତ ଦଶଟା ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା ସେଥିପାଇଁ ବହୁତ ଲୋକ ଉପଭୋଗ କରିଛନ୍ତି ମାନସିକ ସୁସ୍ଥତା କିପରି ଦେଖାଯାଏ ମାନସିକ ସୁସ୍ଥତା ତ ଖୁସି ରହିଲେ ହିଁ ମନ ଟା ଖୁସି ରହିଲେ ହିଁ ମାନସିକ ସୁସ୍ଥତା ଥାଏ ଆଉ ଲୋକଙ୍କର ଯୋଗଦାନ ଯଦି ଗୋଟାଏ ଜାଗାରେ ଆମ ଦଳକୁ ଯାଇକି ପୁରା ହୋଲ କଣ୍ଟ୍ରୀର ସବୁଲୋକ ଯାଇକି ସେଇଠି ସପୋର୍ଟ କରିବେ ତାହେଲେ ବିଜେତା ଦଳ ଆମର ଦେଶ ହିଁ ହବ ଆଉ ଯେଉଁ ଦଳକୁ ସପୋର୍ଟ କରୁଛନ୍ତି ସେମାନଙ୍କର ମନୋବଳ ବି ସୁଦୃଢ଼ ହବ